ମୁଁ ପ୍ରତିଦିନ ବ୍ୟାୟାମ ଯୋଗ ମାର୍ଶାଲ୍ ଆର୍ଟସ ଏଗୁଡ଼ାକ ସବୁ ଶିଖିଥାଏ ମାର୍ଶାଲ୍ ଆର୍ଟ ମଧ୍ୟରୁ କରାଟି ଅନ୍ୟତମ ଏହାଦ୍ୱାରା ମୋର ଶାରୀରିକ ଏବଂ ମାନସିକ ସୁସ୍ଥତା ରହିଛିି କାରଣ ଯେତେବେଳେ ମୁଁ ମାର୍ଶାଲ୍ ଆର୍ଟରେ କରାଟି ଯେତେବେଳେ ମୁଁ ଶିଖିବାକୁ ଯାଏ ସେତେବେଳେ ମୋର ସମସ୍ତ ମାଂସପେଶୀ ଗୁଡ଼ାକୁ ମଧ୍ୟ ଟାଣି ହେଇଥାଏ ଏବଂ ମାନସିକ ସୁସ୍ଥତା ମଧ୍ୟ ମୋତେ ମିଳିଥାଏ ଏହି କରାଟିକୁ ଇଂରାଜୀ ଭାଷାରେ କହିବାକୁ ଗଲେ ସେଲ୍ଫ ଡିଫେନ୍ସ ମଧ୍ୟ କହି ହୁଏ ଏହାଦ୍ୱାରା ଆମେ ମଣିଷ ନିଜର ସୁରକ୍ଷା ଏବଂ ନିଜର ଆତ୍ମନିର୍ଭରଶୀଳତା ଦିନକୁ ଦିନ ବଢ଼ାଇଥାଉ ମାର୍ଶାଲ୍ ଆର୍ଟ ହେଉଛି ଏକ ଏମିତି ଏକ ଅସ୍ତ୍ର ଯାହାଦ୍ୱାରା ନିଜର ଶାରୀରିକ ଏବଂ ମାନସିକ ସ୍ତରକୁ ସୁସ୍ଥତା ସବୁବେଳେ ରଖିଥାଏ ଏହାକୁ ଆମେ ସକାଳେ କିମ୍ବା ସନ୍ଧ୍ୟାରେ ମଧ୍ୟ ଶିଖିଥାଉ କାରଣ ସକାଳେ ଯଦି ଆମେ ଏହି ମାର୍ଶାଲ୍ ଆର୍ଟ କରାଟିକୁ ଶିଖିଥାଉ ସେତେବେଳେ ଆମର ମାଂସପେଶୀ ଗୁଡ଼ାକ ଧୀରେ ଧୀରେ ଟାଣି ହେଇଥାଏ ଏହାଦ୍ୱାରା ନିଜର ମସ୍ତିଷ୍କ ନିଜର ମନ ଏବଂ ନିଜର ଦେହ ଏହି ସ୍ୱାସ୍ଥ୍ୟ ଗୁଡ଼ିକ ନିଜର ସୁସ୍ଥ ରହିଥାଏ